ହ୍ୟାଲୋ ମୁଁ ରେନ୍ବୋ ହୋଟେଲ୍କୁ ଫୋନ୍ କରିଛି ରେନ୍ବୋ ହୋଟେଲ୍ରୁ କହୁଛନ୍ତି ତ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ଭାତ ଡାଲି ତରକାରୀ ଭଜା ପନିର ଯାହା ସବୁ ଅର୍ଡ଼ର କରିଛି ସେ ସବୁ ମୋ ପାଖରେ ଆଣିକି ପହଞ୍ଚାଇବା ପାଇଁ ମୋତେ ଗୋଟେ ସୁଦ୍ଧା ଆଣି ପହଞ୍ଚାଇବାର ଅଛି ତୁମେ ଇନସୁଲେଟେଡ଼ ବ୍ୟାଗରେ ଭର୍ତ୍ତି କରିକି ଦେଲେ ସିଏ ଅଧିକ ସମୟ ଗରମ ରୁହନ୍ତା ମୁଁ ଖାଉ ଖାଉ ପୁରା ଦୁଇଟା ସମୟ ହୋଇଯିବ ତେଣୁ ଥଣ୍ଡା ହୋଇଯିବ ତୁମେ ସେହି ବ୍ୟାଗରେ ହିଁ ଭର୍ତ୍ତି କରିକି ହିଁ ମୋ ପାଖକୁ ପଠାଅ